ଡାବର ଲାଲ ଟୁଥପେଷ୍ଟ ଯେଉଁଟାକି ମୁଁ କୋଡ଼ିଏ ବର୍ଷ ହେଲା ବ୍ୟବହାର କରିଆସୁଛି ଏ ଟୁଥପେଷ୍ଟ ମୁଁ ବ୍ୟବହାର କରିବା ପରେ ମୋତେ ଲାଗୁଛି ଫ୍ରେଶନେସ୍ ଅନ୍ୟ ଅପେକ୍ଷା ଏବଂ ଏଥିରେ ଯେଉଁ ଆମର ଲବଙ୍ଗର ବାସ୍ନା ଆୟୁର୍ବେଦର ବାସ୍ନା ଏଇଟା ମନକୁ ମୋର ବହୁତ ଛୁଇଁଛି ଡାବର ଲାଲ